ହ୍ୟାଲୋ ସାର୍ ମୁଁ ନିରଞ୍ଜନ ସକୁୁଜ ଦୌଡ଼ା ବିଷୟରେ ମୁଁ କିଛି ବ୍ୟାୟାମ ରଖିକି ମୁଁ ଦୌଡ଼ିଲେ ମଧ୍ୟ ଏଥିରେ କୌଣସି ଏଫେକ୍ଟ ପଡ଼ିବ ନାହିଁ କାହିଁକିନା ବ୍ୟାୟାମ କରିକି ଦୌଡ଼ିଲେ ଆମର ଗୋଡ଼ ହାତ ମଲ୍କି ନଥାଏ କାହିଁକିନା ଏକ୍ସସାଇଜ୍ କଲେ ମଧ୍ୟ ଭଲ ହିସାବରେ ଆମେ ଦୌଡ଼ିଥାଉ ଓ ଦୌଡ଼ିବା ପ୍ରଥମ ଦିନ ଦୌଡ଼ିବା ପରେ ଛାତି ମଧ୍ୟରେ କୌଣସି ଟିକେ ଦର୍ଦ ହୋଇଥାଏ ତ ପ୍ରଥମ ଦିନ ଟିକେ ହୋଇଥାଏ ଏମିତି ଧୀରେ ଧୀରେ ଧୋଇଲା ପରେ ମଧ୍ୟ ଠିକ୍ ହୋଇଯାଏ ଅନେକ ଦିନ ଦୌଡ଼ିଲା ପରେ ଆଉ କୌଣସି ଦର୍ଦ ନହୋଇ ସେଥିପାଇଁ ଦୌଡ଼ରେ ଅନେକ ସ୍ପିଡ଼୍ ଦୌଡ଼ିବା ପାଇଁ ଅନେକ ବ୍ୟାୟାମ ଅଛି ସେଥିରେ ହେଲା ଅନେକ ଅନେକ ବ୍ୟାୟାମ୍ ରହିଛି ସ୍ପିଡ଼୍ ଦୌଡ଼ିବା ପାଇଁ ହେଲେ କେତେ ଗୁଡ଼ିଏ ବ୍ୟାୟାମ କରିବାକୁ ପଡ଼ିବ ସେ ବ୍ୟାୟାମ ମୁଁ କରି କରିକି ମୁଁ ପ୍ରତିଦିନ କରେ କାହିଁକିନା ବ୍ୟାୟାମ ନକଲେ କିଛି କାମ ହେବ ନାହିଁ ଓ ସେଥିପାଇଁ ଦୌଡ଼ିବା ପାଇଁ ହେଲେ ଦେହକୁ ଭଲ ହିସାବରେ ଜୀବନଯାପନ କରିବାକୁ ହେଲେ ଦୌଡ଼ିବା ମଧ୍ୟ ଆବଶ୍ୟକ ସେଥିପାଇଁ ଦୌଡ଼ିଲେ ମଧ୍ୟ ଅନେକ ରୋଗ ନ ହୋଇଥାଏ ସେଥିପାଇଁ ଅନେକ ଅନେକ ଲୋକ ମଧ୍ୟ ଦୌଡ଼ିଥାନ୍ତି ଦୌଡ଼ିଥାନ୍ତି ମୁଁ ମଧ୍ୟ ସେଥିରେ ବି ଦୌଡ଼େ ଦୌଡ଼ିବାକୁ ମୋତେ ବହୁତ ଭଲ ଲାଗେ କାହିଁକିନା ମୁଁ ମୋ ଫିଟ୍ନେସ୍କୁ ଦେଖେ ସେଥିପାଇଁ ମୁଁ ପ୍ରତିଦିନ ଦୌଡ଼ିଯାଏ ଓ ମୋର ଏମ୍ସ୍ ଅଛି ବି ଇଣ୍ଡିଆନ୍ ଆର୍ମି ସେଥିପାଇଁ ବି ମୁଁ ପ୍ରତିଦିନ ଦୌଡ଼ିବାକୁ ଯାଏ ଏଠି ଦୌଡ଼ ବିଷୟରେ ରହିଛି